ଆମେ ଯେହେତୁ ସବୁଦିନେ କିଛି ନାଁ କିଛି ଖାଦ୍ୟ ଖାଇଥାଉ ତେଣୁ ଆମୁକୁ ସକାଳ ହେଲା ମାତ୍ରକେ ଆମେ ଚିନ୍ତା କରୁ କ'ଣ ରୋଷେଇ କରିବା ଆଜି କ'ଣ ଖାଇବା ତେଣୁ ସବୁଦିନେ ରୋଷେଇ ହବଟା ନିହାତି ଜରୁରୀ ସବୁଦିନେ ସବୁଦିନ ନିହାତି ଭାବରେ ରୋଷେଇ ହୁଏ ତେଣୁ ଯିଏ ବି କରୁ ମହିଳାମାନେ କରନ୍ତୁ କିମ୍ବା ପୁରୁଷମାନେ କରନ୍ତୁ ରୋଷେଇଟା ହବ ନିଶ୍ଚିତ ମହିଳାମାନେ ଏକୁଟିଆ ରୋଷେଇ କରିବେ ସେଇଟା କେଉଁଠି ମାନେ ଲେଖାଯାଇନି ଯେ ମହିଳା ମାନେ ଏକା କରିବେ ରୋଷେଇ ପୁରୁଷ ମାନେ ବି ରୋଷେଇ କରନ୍ତି ପୁରୁଷମାନଙ୍କୁ ବି ରୋଷେଇ ଆସେ ଆଉ ଆମ ଘରେ ମୁଁ ରୋଷେଇ କରେ ଆମ ମାଁ ବି ରୋଷେଇ କରନ୍ତି ଆଉ ବେଳେ ବେଳେ ମୋ ଦେହ ଖରାପ ଥିଲେ କିମ୍ବା ମାଁଙ୍କ ଦେହ ଖରାପ ଥିଲେ ମୋ ବାପା ରୋଷେଇ କରନ୍ତି ଆଉ ନହେଲେ ବି ମୋ ଭାଇ ରୋଷେଇ କରେ କିଛି ଅସୁବିଧା ହୁଏନି ସେ ଆରାମରେ ରୋଷେଇ କରି ପାରନ୍ତି ପୁଅପିଲାମାନେ ରୋଷେଇ କଲେ ତାଙ୍କର ହାତର ଟେଷ୍ଟ ବି ଅଲଗା ପ୍ରକାର ଲାଗେ ଆମେ ସବୁଦିନି ନିଜ ରୋଷେଇ ଖାଉଛୁ ବେଳେ ବେଳେ ବି ଏମିତି ଇଚ୍ଛା ହୁଏ ଯେ ଆମ ନିଜ ହାତ ରୋଷେଇ ଆମେ ନ ଖାଇ ଅନ୍ୟ ରୋଷେଇକି ଖାଇବା ପାଇଁ ପସନ୍ଦ କରନ୍ତି ତେଣୁ ମୁଁ ବେଳେ ବେଳେ କହେ ମାଁ ତୁମେ ରୋଷେଇ କର ନ ହେଲେ ଭାଇ ରୋଷେଇ କରନ୍ତୁ ନହେଲେ ବାପା ବି ରୋଷେଇ କରନ୍ତୁ ସବୁଦିନି କେହି ନା କେହି ଜଣେ ଅଲଗା ଅଲଗା ରୋଷେଇ କଲେ ଟିକେ ଖାଇବାଟାକୁ ଭଲ ଲାଗେ ଡ଼େଲି ଜଣେ ରୋଷେଇ କଲେ ସେ ରୋଷେଇରେ ଜଣଙ୍କ ରୋଷେଇ କେତେ ଖାଇବୁ ତେଣୁ ଅଲଗା ଅଲଗା ରୋଷେଇ କରିବା ପାଇଁ ଭଲ ଲାଗେ ଆଉ ସେମିତି ଆମର ଯଦି ପୁରୁଷମାନେ ରୋଷେଇ ନ ଶିକିଥିବେ ତାଲେ କ'ଣ କରାଯିବ ଜଣଙ୍କ ଦେହ ଖରାପ ଅଛି ସେ ଦିନ କ'ଣ ଆମେ ଉପାସ ରହିବା ନାଁ କେଉଁଠୁ ମଗେଇକି ଖାଇବା ସବୁ ବ ସମସ୍ତଙ୍କ ପକ୍ଷରେ ତ ମଗେଇକି ଖାଇବାଟା ସମ୍ଭବ ନୁହେଁ ସମସ୍ତଙ୍କ ପାଖରେ ତ ପଇସା ନଥିବ ଯାହା ପାଖରେ ସିନା ପଇସା ଥିବ ହଁ ରୋଷେଇ ନ କଲେ ଆଜି ମଗେଇକି ଖାଇ ଦବା କିନ୍ତୁ ଯେଉଁ ଗରୀବ ଲୋକଟି ରୋଷେଇ ଶିକିନଥିବ ତାଙ୍କ ଘରର ନିହାତି ନିହାତି ଜଣେ ଯିଏ ରୋଷେଇ କରିବା ଶିକିଥିବ ନାଁ ନ ଶିକିଥିଲେ କେମିତି ହବ ସେ କିମିତି ଚଳିବ କେମିତି ଖାଇବେ କେମିତି ବଞ୍ଚିବେ ସେମାନେ ତେଣୁ ପୁରୁଷମାନେ ବି ରୋଷେଇ କରିବା ନିହାତି ଜରୁରୀ ଆମ ଘରେ ବି ରୋଷେଇ କରନ୍ତି ପୁଅପିଲା ପୁଅପିଲା ରୋଷେଇ କଲେ ବି ତାଙ୍କ ରୋଷେଇଟା ତାଙ୍କ ହାତର ଟେଷ୍ଟଟା ଆହୁରି ଅଲଗା ବହୁତ ଭଲ ଲାଗେ ପୁଅପିଲା ରୋଷେଇ କଲେ ତେଣୁ ମହିଳାମାନେ ବି ରୋଷେଇ କରିବା ଉଚିତ୍ ପୁରୁଷ ଲୋକମାନେ ବି ରୋଷେଇ କରିବା ଉଚିତ୍